ହ୍ୟାଲୋ ହଁ ଭାଇ ଆପଣଙ୍କୁ ପାଞ୍ଚଟି ତାରିଖ ମୁଁ କହୁଛି ଟିକେ ମନେ ରଖିବେ ଦୁଇ ସାତ ଉଣେଇଶ ଏକାଅଶୀ ଆଜ୍ଞା ପନ୍ଦର ଚାରି ଉଣେଇଶ ବୟାଅଶୀ ତେର ପାଞ୍ଚ ଉଣେଇଶ ଚଉରାଅଶୀ ସତର ଦୁଇ ଉଣେଇଶ ତେୟାନବେ ପନ୍ଦର ପାଞ୍ଚେ ଦୁଇ ହଜାର ବାଇଶ ଆଜ୍ଞା ମନେ ରଖିଲେ ଠିକ୍ ଅଛି